ଆମ ବଗିଚାରେ ଚାରା ଗଛ ଲଗେଇବା ପାଇଁ ଚାରା ପ୍ରାୟତଃ ମାର୍କେଟରୁ କିଣି ଆଣିଥାଏ ଏବଂ ବା କୌଣସି ଚାଷୀଙ୍କଠାରୁ ବି ଚାରା କିଣି ଆଣିଥାଏ ସେ ଚାରାଗୁଡ଼ିକୁ ଆଣି ଆମର ବଗିଚାରେ ଘରର ପଛପଟ ବଗିଚାରେ ଲଗାଏ ଏବଂ ଗଛ ଲଗେଇବା ପାଇଁ ବହୁତ ଖୁସି ଲାଗିଥାଏ ଆନନ୍ଦ ଲାଗିଥାଏ ପ୍ରାୟତଃ ଚାରାଗୁଡ଼ିକ ଆଣି ଯେଗୁଡ଼ାକ ଲେମ୍ବୁ ହଉ ବା ଆମ୍ବ ହଉ ବାରମାସ ସିଜନର ଯେକୌଣସି ଫଳ ଆସିଥାଏ ସେ ଚାରାଗୁଡ଼ିକୁ ଆଣିଥାଏ ଏବଂ ଗଛ ଲଗେଇବା ପରେ ଯେଉଁ ଫଳ ଗୁଡ଼ିକ ଆସିଥାଏ ତୋଳିବା ପାଇଁ ବହୁତ ଆନନ୍ଦ ବି ଲାଗିଥାଏ ଗଛ ଲଗେଇବା ପାଇଁ ମୁଁ ବହୁତ ଭଲପାଏ ଏବଂ କିଛି ଚାରା ବି ନିଜେ ବି ମୁଁ ନିଜେ ବି ପକାଏ ଚାରା ସେ ଚାରାରୁ ଛୋଟ ଯେତେବେଳେ ଗଛ ହେଇଥାଏ ସେ ଛୋଟ ଚାରାଗୁଡ଼ିକ ଆଣି ମୋର ବଗିଚାରେ ମୁଁ ଲଗାଏ